ଏକ ତିନ ଦୁଇହଜାର କୋଡ଼ିଏ ଦୁଇ ପାଞ୍ଚ ଦୁଇହଜାର ଏକୋଇଶ ସାତ ଚାରି ଦୁଇହଜାର ବାଇଶ ଆଠ ନଅ ଦୁଇହଜାର ତେଇଶ ଏକ ଏକ ଦୁଇହଜାର ଚବିଶ